ହଁ ମୁଁ ସନ୍ତରଣ ଶିଖିବାରେ ମୋ ସାଙ୍ଗକୁ ସାହାଯ୍ୟ କରିଛି ସେ ଆମ ଗାଁରୁ ବାହାରେ ଥିଲା ଓଉ ସେ ବହୁତ ଦିନ ପରେ ଆମ ଗାଁକୁ ଆସିଲା ତ ମୁଁ ତାକୁ ସାଙ୍ଗରେ ନେଇକି ନଦୀକୁ ଗାଧୋଇବାକୁ ଗଲୁ ସେ ପହଁରି ଜାଣୁନଥିଲା ସେ ମୋତେ କହିଲା ମୋତେ ପହଁରିବା ଶିଖେଇଦେ ମୁଁ ତାକୁ ଶିଖାଇଲି ବହୁତ ଥର ଶିଖାଇଲି ହେଲେ ସେ ଜାଣିଲାନି ତ ତାକୁ ନଦୀ ମଧ୍ୟରେ ନେଇକି ବହୁତ ପାଣି ମଧ୍ୟରେ ନେଇକି ଛାଡ଼ିଦେଲି ଓ ମୁଁ ପଲେଇ ଆସିଲି ସେ ପହଁରି ଜାଣିନଥିଲା ତ ସେ ବୁଡ଼ିବାରେ ଲାଗିଲା ମୁଁ ଦେଖିଲି ସେ ବୁଡ଼ୁଛି ତ ତାକୁ ମୁଁ ନଦୀରୁ ଉଦ୍ଧାର କଲି ଆଉ ତାକୁ ସନ୍ତରଣ ଶିଖିବାରେ ସାହାଯ୍ୟ କରିଥିଲି ତଥାପି ସେ ଶିଖିପାରିଲାନି ମୁଁ ତାହାକୁ ସାହାଯ୍ୟ କରିଥିଲି